ଆଜିକାଲି ରୋଷେଇ କରୁଛୁ ଆଗେ ଯେମିତି ବେଶୀ ମାଟି ହାଣ୍ଡିରେ ହେଉଥିଲା ଏବେ ତ ମାଟି ହାଣ୍ଡି ଆଉ ରୋଷେଇ କେଉଁଠି ନାହିଁ

ଆଉ ଗୋଟେ ବଡ କଥା ହେଉଛି ଯେ ମାଟି ହାଣ୍ଡି ଯେତେବେଳେ ବେଶୀ ଲୋକ କରୁଥିଲେ ତିଆରି ସେତେବେଳେ ହେଉଥିଲା ଲୋକେ ଆସ୍ତେ ଆସ୍ତେ ମାଟିହାଣ୍ଡିରେ ଅଭ୍ୟାସଟା ଏମିତି କମେଇ ଦେଲେଣି କାହିଁକି ନା ଏଇଟା ଥୋଇବାକୁ ସୁବିଧା ମାଜିବାକୁ ସୁବିଧା ଗୋଟେ ଯାଗାକୁ ଅନ୍ୟ ଯାଗାକୁ ନେବା ସୁବିଧା ମୂଳ କଥା ହେଉଛି ଏ ଜିନିଷଟା ଭାଙ୍ଗିବ ନାହିଁ ସହଜରେ ତେଣୁ ବେଶୀ ଲୋକ ନିର୍ଭର କରୁଛନ୍ତି ବର୍ତ୍ତମାନ

ଯେ ମାଟିହାଣ୍ଡି ରନ୍ଧାଟା ହେଉଛି ଆ ଅପେକ୍ଷା ବହୁତ ଭଲ ଏବଂ ଏଥିରେ ଆପଣଙ୍କର କିଛି ନହେଲେ ଗ୍ୟାଷ୍ଟିକ ଫ୍ୟାଷ୍ଟିକ୍ ହେଉଛି ବୋଲି ବେଳେ ବେଳେ ପେପରରେ ଲୋକ କଥାବାର୍ତ୍ତା ହୁଅନ୍ତି ସେଇ ଗୋଟେ କାରଣ କିନ୍ତୁ ସବୁ ଲୋକ କ'ଣ ସେ କଥା ଜାଣିପାରୁଛନ୍ତି ତେଣୁ ବେଶୀ ବର୍ତ୍ତମାନ ସେଇ ଇଏ ଉପରେ ନିର୍ଭର କରାଯାଉଛି